ବିଲମ୍ବିତ ରାତିରେ ପ୍ରାୟ ଅଟୋ ବହୁତ କମ୍ ମିଲିଥାଏ ସେଥିରେ ପୁଣି ଅଧିକ ଟଙ୍କା ଦେବାକୁ ପଡ଼ିଥାଏ ଟଙ୍କା ତ ଦେଇହେବ କିନ୍ତୁ ଏତେ ରାତିରେ ଅଟୋ କେଉଁଠି ଯେ ଖୋଜିବା ପୁଣି ଏକା ରାତି ପ୍ରାୟ ଏଗାରଟା ମୋତେ ବର୍ତ୍ତମାନ ଫ୍ଲାଇଟ୍ ଧରିବାକୁ ଅଛି ରାତି ତିନିଟାରେ ମୋ ଫ୍ଲାଇଟ୍ ଅଛି କିନ୍ତୁ ବର୍ତ୍ତମାନ ମୁଁ ଏଇ ନିଛାଟିଆ ଜାଗାରେ ଅଛି ଯେଉଁଠି ଅଛି ତା ନା ମଧ୍ୟ ମୁଁ ଜାଣିନାହିଁ ମୋତେ ଏଠୁ ଅଟୋ ଧରି ବସଷ୍ଟାଣ୍ଡକୁ ଯିବାର ଅଛି ସେଠୁ ପୁଣି ବସ୍ରୁ ଯାଇ ଏୟାରପୋର୍ଟ ଯିବାର ଅଛି ମୁଁ ଛୁଟିରେ ମୋ ଘରକୁ ଆସିଥିଲି କିନ୍ତୁ ମୋର ଏବେ ମୋ ଛୁଟି ସମୟ ସରିଯାଇଛି ଏବଂ ମୋତେ ଅଫିସ୍ ଯିବାର ଅଛି ତେଣୁ ମୁଁ ଆଜି ଫ୍ଲାଇଟ୍ରେ ମୁମ୍ବାଇ ଯାଇ ସକାଳ ଦଶଟାରେ ଅଫିସ୍ ବାହାରିବି କିନ୍ତୁ ମୁଁ ଘରୁ ବାହାରୁ ବାହାରୁ ଡ଼େରି ହୋଇଗଲା ଓ ବର୍ତ୍ତମାନ ମୁଁ ଏତେ ରାତିରେ ଏଠି ରହିଛି ମୋତେ ଏବେ ଅଟୋ ଧରି ଏୟାରପୋର୍ଟ ଯିବାର ଅଛି ତେଣୁ ମୁଁ ଏତେ ରାତିରେ ଅଟୋ ମଳିବ କି ନାହିଁ ସେହି ଚିନ୍ତାରେ ଅଛି ମୁଁ ଏବେ ବହୁତ ଚିନ୍ତାରେ କାରଣ ଏଠି ଏଠାରେ ବୁଝିଛି ଯେ ଏତେ ରାତିରେ ଅଟୋ ମଳିବ ବହୁତ କଷ୍ଟକର ଓ ଏହି ଶୂନ୍ୟ ସାନ ରାତିରେ ମୁଁ ଏଠି ଏକା ଅଛି